ହଁ ଆଚ୍ଛା ଆଚ୍ଛା ହଉ ମୁଁ କ'ଣ କିି ଏବେ ନୂଆ ଆସିଛି ତ ଆଉ ସେସବୁ ବିଷୟରେ ମୋତେ ଟିକେ ଧାରଣା ନାହିଁ ହଉ ମୁଁ ଏବେ ଯେଉଁ ନର୍ସ କମ୍ପାଉଣ୍ଡର ସମସ୍ତଙ୍କୁ ଏବେ ଜଣେଇ ଦେବି ଆଉ ଭଲ ପରିଷ୍କାର ପରିଚ୍ଛନ୍ନ କରିଦେବେ ଆଉ ବେଡ଼ରେ ଭଲ ବେଡ଼ସିଟ୍ ପକେଇଦେବେ ଆଉ ଆଉ ତୁମ ଦାୟିତ୍ୱ ସବୁ ନେବେ ନର୍ସମାନେ ଏବେ ମୁଁ ଜାଣିନି ତ ଆଉ ନୂଆ ନୂଆ ଆସିଛି ଆଉ ହଉ ମୁଁ ଏବେ କହିଦେମି ଏବେ କହିଦେମି ସେସବୁ ନର୍ସମାନେ ସବୁ ପରିଷ୍କାର ପରିଚ୍ଛନ୍ନ କରିଦେବେ ଆଉ କମ୍ପାଉଣ୍ଡରକୁ କହିଦେବି ରୋଗୀ ବ୍ୟବସ୍ଥା ସବୁ ବୁଝିବେ ଆଉ ସବୁ ଡକ୍ଟରମାନେ ବି ସବୁ ଠିକ୍ଠାକ୍ ହେଇଯିବେ ଏବେ ଏବେ ନୂଆ ନୂଆ ଆସିଛି ତ କିଛି ଜାଣିନାହାନ୍ତି ସେମାନେ ମୁଁ ତ କିଛି ଜାଣିନି ମେଡ଼ିକାଲ୍ ହାଲଚାଲ୍ ଏବେ ମୁଁ ତ ସମସ୍ତଙ୍କି କହିଦେମି ଆଉ କହିଦେମି ଆଉ ଔଷଧପତ୍ର ବି ଠିକ୍ଠାକ୍ ସବୁ କରିଦେମି ଆଉ ସମସ୍ତଙ୍କ ରୋଗୀ ବ୍ୟବସ୍ଥା କରିଦେମି ଆଉ ହଉ ହଉ ହଉ